ମୁଁ ଗୋଟଟିଏ ଦୋକାନ ଯାଇଥିଲି ଗୋଟିଏ ସମ୍ବଲପୁରୀ ଲୁଗା କିଣିବାକୁ ସେ ଲୁଗାର ଦାମ୍ ହେଉଛି ତିନି ହଜାର ଟଙ୍କା ଆଉ ଗୋଟିଏ ଦୋକାନ ଯାଇ ଦେଖିଲା ବେଳେ ସେ ଲୁଗାର ଦାମ୍ ହେଉଛି ପଚିଶଶହ ଟଙ୍କା ସେ ଲୁଗାଟାକୁ ଏତେ ଟଙ୍କା କିତି ତିନି ହଜାର ଏଇଠି କେମିତି ପଚିଶଶହ ଟଙ୍କା ଦେଖିଲି ମୁଁ ସେ ଲୁଗାଟାକୁ ଆାଣିକିରି ଆସିଲି ଦେଖିଲା ବଳେ ସେ ଲୁଗାଟା ଖରାପ ପଡ଼ିବନି ଏତେ କମ୍ ଦାମ୍ କି ଦେଇଛି ସେଇଟାକୁ ତିନି ହଜାର ଟଙ୍କା ସେ ଲୁଗା କିଣିକରି ଆଣିଲି ସେ ଲୁଗା କିଣିବା ପରଠୁ ତିନି ବର୍ଷ ପିନ୍ଧିଲିଣି ଖରାପ ଜମା ପଡ଼ିଲାନି ଭଲ ପଡ଼ିଗଲା ସେ ଲୁଗା ମୁଁ ଆଣିଥିଲି କିଣିକରି